ହ୍ୟାଲୋ ସାର୍ ପାର୍ବତୀ ଟ୍ରାଭେଲ୍ସରୁ କହୁଥିଲେ କି ନର୍ଲାରୁ ହଁ ମୁଁ ଗୋଟେ କ୍ୟାବ ବୁକ କରିଥିଲି ସ୍ୱିଫ୍ଟ ଡିଜାୟାରଟିଏ ଆସିବାର ଥିଲା ମୁଁ ଏକ୍ଚୁୟାଲି ବୁକ କରିଥିଲି ସାର ଆପଣଙ୍କର ସାଢ଼େ ଏଗାରଟା ବେଳକୁ ମୁଁ ଗୋଟେ ହଁ ଜରୁରୀ ମିଟିଂରେ ଯିବାର ଥିଲା ତ ଆସିକି ସାଢ଼େ ବାରଟା ହେଲାଣି ତ ଆପଣଙ୍କର ଡ୍ରାଇଭର ପହଞ୍ଚିପାରିନି ତ କାହିଁକି ପହଞ୍ଚିଲାନି ସାର ମୋର ଗୋଟେ ଲେଟ୍ ହେଇଗଲାଣି ଏବେ ବାହାରିବି ଆପଣ ଗୋଟେ ଆଉ ଗୋଟେ ଆପଣ ଗୋଟେ କାମ କରନ୍ତୁ ମୋର ଯେଉଁ କ୍ୟାବଟାକୁ ବାତିଲ କରିଦିଅନ୍ତୁ ଆଉ ଅନ୍ୟ ମୁଁ ଟ୍ରେନରେ ଯିବି ନହେଲେ ବସରେ ଯିବି ଦେଖୁଛି ମୁଁ ବହୁତ ବିଳମ୍ବ ହେଇଗଲାଣି ସାର୍ ଯାହା ମୋର ଏଡ଼ଭାନ୍ସ ଫାଡ଼୍ଭାନ୍ସ ଦେଇଥିଲି ଆପଣଙ୍କୁ ହଁ ସେଇଟା ଅପଣ ରିଫଣ୍ଡ କରିଦିଅନ୍ତୁ ମୁଁ ମୋର ଟ୍ରେନରେ ପଳେଇବି